ଚନ୍ଦ୍ରଗ୍ରହଣ୍ ଦେଖ୍ବାର୍ ଲାଗି ବହୁତ୍ ମନ୍ ବି ଲାଗ୍ସି ଆଉ ଯେନ୍ ଦିନ ହେସି ସେଦିନ ରାତି ବି ଦେଖ୍ସୁଁ ଆଉ ଚନ୍ଦ୍ରଗ୍ରହଣର ହେଟା ବି ବହୁତ୍ ମନ୍ ଲାଗ୍ସି ଦେଖ୍ବାର୍ ଲାଗି ଆଉ ଚନ୍ଦ୍ରଗ୍ରହଣ୍ର ବହୁତ୍ ଦେଖ୍ବାର୍ ଲାଗି ବି ମନ୍ ଲାଗ୍ସି ଯେନ୍ ଦିନ ଆମ୍କୁ ବହୁତ୍ ଭଲ୍ ଲାଗ୍ସି ଆଉ ଚନ୍ଦ୍ରଗ୍ରହଣ୍ର ଦେଖ୍ବାର୍ ଲାଗି ବି ବହୁତ୍ ସେଟା ଆଏ ଅଉ ଧମାକା ତ ନାଏ ଦେଖି ଶୁନିଛୁ ଖାଲି ଚନ୍ଦ୍ରଗ୍ରହଣ୍ ତ ରାତି ହେସି ଦେଖ୍ସୁଁ ଯେନ୍ ଦିନ ହେସି ଆରୁ ଧମାକା ବୋଲି କହୁଚନ୍ ଯେନ୍ ଆମେ ହେଟା ସୁନିଚୁ ଖାଲି ନାଏ ଦେଖି ଏଖିନ୍ ଧୁମକେତୁ କେ ନାଏ ଦେଖି ଖାଲି ଚନ୍ଦ୍ରଗ୍ରହଣ୍ ଟିକେ ଦେଖିଚୁ ଆରୁ ଧମାକା ତ ନାଏ ଦେଖି ଆଉ ବାକି କେନ୍ସିଟା ତ ହେଟା ନାଏ ଯାନି ଆଉ ଚନ୍ଦ୍ରଗ୍ରହଣ୍ର ବହୁତ୍ ଭଲ୍ ଲାଗ୍ସି ହେଟା ଦେଖ୍ବାର୍ ଲାଗି ବି ଚେଷ୍ଟା କର୍ସୁଁ ଆଉ ହେଟା ବହୁତ୍ ଭଲ୍ ଲାଗ୍ସି ବି ଆମ୍କୁ ସେଟା